ହଁ ହ୍ୟାଲୋ କ'ଣ କହୁଚ କୁହ ହଁ ହଁ ନମସ୍କାର ଆଉ ହଁ ହଁ ଭଲ ଅଛି ହଁ ହଁ ହଉ ହଁ ହଁ ହଉ ପୂଜା ପୂଜା ପୂର୍ବରୁ ପୂର୍ବରୁ ମୁଁ ପଠାଇବି ନହେଲେ ନିଜେ ନେଇକି ଯିବି ଆଉ ହଁ ଆଉ କେତେ କେତେ ଟଙ୍କା କହୁଛୁ ତୁ ହଉ ହଉ ତୋ ପୁଅ ପାଇଁ ଖେଳନା କିଣିବୁ ତ ହଁ ହଉ ହଉ

ଥଣ୍ଡା ଜିନିଷ ବେଶୀ ଖାଇବୁ ନାହିଁ ହଁ ଥଣ୍ଡା ଏ ଯେଉଁ କେମିକାଲ୍ ଜିନିଷ ଦେଇ ଦେଉଛନ୍ତି ତ ଚାଟ୍ ଫାଟ୍ରେ ସେଇଟା ବେଶୀ ଖାଇବୁ ନାହିଁ ଆଉ ହଉ ଦେଖିବା ମୁଁ ସେ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ମୁଁ ଯାଇପାରେ ମୁଁ ଗଲେ ହଁ ମୁ ଗଲେ ଗଲେ ସବୁକଥା ବୁଝିବି ତୋ ବୋଉକୁ ମଧ୍ୟ କହିବି ସେ ଯଦି ଯିବ ଭଲ ହେବ ସାଙ୍ଗ ହୋଇକି ଯିବୁ ଆଉ ହଁ ହଉ ହଉ ହଉ ମୁଁ ଯିବି ମୁଁ ଯିବି ତୋ ବୋଉ କେମିତି ଅଛି ତୋ ଶାଶୁ ହଁ ହଁ ହଉ ହଉ ହଁ ହଁ ହଁ ସାଙ୍ଗ ହୋଇକି ବୁଲିବା ହଉ ହଁ ହଁ ହଉ ତୁ ଆସିବୁ ଆଉ କେବେ ଆସିବୁ ହଉ ହଉ ଅପେକ୍ଷା କରିବୁ ହାଁ ଆଉ କେଉଁ ପ୍ରକାର ଡ୍ରେସ୍ କିଣିବୁ ତା ପୂର୍ବରୁ ମୋତେ ଟିକିଏ ହ୍ଵାଟ୍ସଆପ୍ରେ ପଠାଇବୁ ହାଁ ହଉ ହଁ ଅପେକ୍ଷା କର ହାଁ

ଆଉ କ'ଣ କହୁନୁ ହଁ ହଁ ହଉ ଆଉ କିଛି କହିବୁ ନାହିଁ

ହଉ ହଉ ହଉ ହଁ ହଉ ଲିଷ୍ଟ୍ କରି ରଖିଥା ତୁ ଯାହା ଚାହୁଁଛୁ ତାହା ହଁ ହଁ ହଁ ମୁଁ କିଣିକି ଦେବି ଆଉ